ରୁଦ୍ର ଆର୍ ହାଲ୍ ଚାଲ୍ କେନ୍ତା ଗୋ ଦେଖୁଛୁ ତ କେମତି ବୌଦ୍ଧରେ କାମ ଟେ ପଡ଼ିଛି ସଫେଇ କାମ ଯେ ଆମେ ସେନକ୍ ଆଉଛୁ ଆର୍ ଦୁକାନେ ବି ଏକ୍ ଶଙ୍କା ବସି ନା ପାରବାର୍ କେ ସଫେଇ କାମ ଦଶ୍ ଦିନର ତ ଦେଖୁଛୁ କେନ୍ତା ଏଟା ସରକାର୍ କେନ୍ତା ଗୁଟେ ବନ୍ ବନ୍ଦୋବସ୍ତ୍ କରିଛି କି ଆର ଦଶ୍ ଦିନର ସଫେଇ କାମ କରମା ଏଟା ଦଶ୍ ଦିନ୍ ଧରି ଧରିକି ଟି ଇଟା ଆମେ ସଫେଇ କାମ୍ ସବୁ ସଫା କରମା ଏଟା ବୌଦ୍ଧର ବୁଢ଼ା ଘାଟପଡ଼ାରେ ତୁ ଅଛୁ ଓହୋ ଉଁ ଏଇଟା ମୁଇଁ ବି ପୁରେ ଏଇନେ ସଫା କରୁଛେ ବୋ ତୁଇ ମୋତେ ଦେଖିନାଉ ଆଗେ ଦେଖ୍ ତୁ ତୋର୍ ପଛା କେ ମୁଇଁ ସଫା କରୁଛେଁ ହୁଁ ହୁଁ ଦେଖ୍ ତ କେନ୍ତା ଏଟା କରିଛେ ସରାକର୍ କି ସଫେଇ କରିବାର୍ ଦଶ୍ ଦିନ୍ ଧରିକରି ଆମେ ସଫେଇ କରମା ଦେଖତ୍ ବହୁତ୍ ସାରା ସବୁ କରିପାରମା କାଁ ବୋ

ଜଲଦି ସଫା ବୋଇଲେ ନାଇଁ ହେବାର୍ କେ ବୋ ହେତେ ନାଇଁ ପାରବାର୍ କେ ତୋର୍ ଟିମ୍ ର ଛୁଆ ମାନେ କାଣ ପାରୁଛନ୍ କାଁ ବୋ କାମ୍ କରି ଯେ ମୋର୍ ଛୁଆ ମାନେ ସବୁ ଦୁର୍ବଳଟା ବୋ କରି ନା ପାରବାର୍ କେ ଭିଡ଼ ଭାଡ଼ କାମ ଏଁ ତାପରେ ବୋ କଥା ପଡ଼ିଛେ ଦେଖ୍ତ ଏନ୍ତା କରିଛେ ସରକାର୍ ଯେ ଦଶ୍ ଦଶ୍ଟା ଛୁଆ ହେଲେ ଦେଇଚେ ଗୁଟେ ଟେ ଅଧିକା ଦେଇ ଦେତା ନାଇଁ କୁଡ଼ିଏ ଟା ଆଡ଼େ ଦଶ୍ ଦଶ୍ ଟା ଆଡ଼େ ହେଇ ଯାଇଛି କାଁ ବୋ ହଁ ତ ଉଁ ପୂରା ସଫା କରବାର୍ ଲାଗି ବାଧ୍ୟ ପୂରା ହେବାକେ ପଡ଼ୁଛେ ଫେର୍ ନାଇଁ ଚାହିଁଲେ ବି ଲୁକ ସଫା କରବା ଲାଗି ପଡ଼ୁଛି ହଁ ଯାହାବି ହେଲେ ଫେର୍ ଆମର୍ ବୌଦ୍ଧର ଜାଗା ନାଇଁ କଲେ ଚଲମା

କାଁ କରୁଛୁ ଗୋ ଆମେ ତ ସଫା ରଖିଲେ କାଁ ଭବୁଛୁ କହ୍ ତ ଆମେ ସଫା ରଖିଲେ ଆମେ ଆମେ କାଣ ସଫା ରଖୁଛୁ ଆର୍ ଲୁକେ ଯାହାର୍ ଯାହା ଯେନେ ଥିବା ସବୁ ଆଣିକି ତ ସେନେ ଗଦେଇ ଦଉଛନ୍ କିଏ ଫିକି ଦଉଛେ କୁରକୁରିର ସେ ଜରିକି କେନେ କରୁଛୁ ଆମେ ସଫା କଲେ କାଁଇ ଠାବା ଲୁକେ ବି ତ ସଫା କରବାର୍ କଥା ନାଇଁ ହଁ ପରେ ଯାହା ଚର୍ ଚାର୍ କରୁଛେ ଦଶ୍ ଦିନ୍ ଧରିକରି ସଫା କରବା ହଁ ଠିକ୍ କଉଛୁ ଯେ ତୁଇ

ହୁଁ ସେ ଲୁକେ ଫିକ୍ ବା ନାଇଁ କି ଯେ ଡଷ୍ଟପିନ୍ ରେ ଫିକ୍ ବା ନା ଅଲଗା ଆଡ଼େ ଫିକୁଚନ୍ କାଁ କରବୁ ସବୁ ଇ ଲୁକ ହି ମୁହିଁ ସଫା କରବାକେ ପଡ଼ୁଛେ ହଁ ପରେ ଦେଖୁଛୁ କି ନାଇଁ ଦଶ୍ ଦିନ୍ ଧରି ଧରି କିରି ସଫା କରମା ବୋ ଦଶ୍ ଦିନ୍ ସଫା କରମା ଏଟା ସବୁ ପୂରା ଯେମତି ସଫା କରଦବୁ ହେଲା ହଁ ମୋତେ ବୋ ନାଇଁ କଲେ ଫେର୍ ନାଇଁ ଚଲିବ୍ ଏଇନି ଯେ ସଫା କରବା ଲାଗି ବାଧ୍ୟ ପୂରା ଏଟା ଯେହେତୁ ଆମର୍ ବୌଦ୍ଧ୍ ଟା ଆମେ ସଫା ନାଇଁ କଲେ କିଏ କରବା କହ ତ ହଁ ମୁଇଁ ତୋର୍ ପଛା ଆଡ଼େ ସଫା କରୁଛେଁ ଦେଖ୍ ଦେଖିଲିନ୍ ବୋଲୁଛୁ ବୋ ରୁଦ୍ରା ନାଇଁ ଦେଖବାର୍ କେ ତୋର୍ ପଛାଡ଼େ ସଫା କରୁଛେଁ ମୁ ମୁଇଁ ତତେ ଦେଖିଲିନ୍ ଦେଖ୍ ତୁଇ ମୋତେ ନାଇଁ ଦେଖିବାର୍ କେଁ ଦେଖ୍ ଦେଖ୍ ଇଆଡ଼େ ହାତ୍ ହାତ୍ କେ ମୋର୍ ଦେଖ୍ ମୁଇଁ ହଲଉଛେଁ ହୁଁ ହୁଁ ଦେଖିଲୁ ବୋଲେ ଆର୍ କାଣ ସେ ହଉ ତାହେଲେ ବୋ ଏକା ସଙ୍ଗେ ସାଙ୍ଗ ହେଇକି ଯିମା ତାକି ଥିବୁ ହଁ ସଫା କରି ସାଇଲେ ତାକି ଥିମି ବୋ ଯିମା ହଁ ମୁଁ ଭଲ୍ ସେ ସଫା ନାଇଁ କରେ ଖରାପ୍ ସେ ସଫା କରିମି ଆର୍ କହ ତ ଯେହେତୁ ପଡ଼ିଥିବା ଗୁଟେ ଜିନିଷ୍ ଟେ ଭଲ୍ ସେ ସଫା ନାଇଁ କରେ ତୁଇ ଭଲ୍ ସେ ସଫା କରବୁ ହଁ ହଁ ବୌଦ୍ଧ ର ଜାଗା ଭଲ୍ ସେ ସଫା କରବୁ ଦେଖିକରି ଯେନ୍ତା ପୂରା ସେ ରୁଦ୍ର ସଫା କରିଥିଲା ବୋ ଏଇ ଜାଗାଟା ବୋଲବେ ଠିକ୍ କହିଲୁ ବୋ ହେଟା ବି ତୋ ନାଁ ତ ନାଇଁ ପଡ଼େ ଯାହାବି ହେଲେ ନାଇଁ ଆଟା ଅଛ ଆଟା କ ନାଁ ସବୁ ପଡ଼ବା ଆର୍ କାଣ ହଉ ହଉ ସଫା କରି ସାଇଲେ ତାହେଲ ମୋତେ ତାକି ଥିବୁ ମୁଇଁ ଏକା ସାଙ୍ଗେ ଯିମା ହଉ ତା'ହେଲେ ରୁଦ୍ର ମୁଇଁ ରଖୁଛେଁ